ହଁ ଦିଦି

ଆଉ ମୁଁ ଡିଜାଇନରେ ଟିକେ କରିବାକୁ ଚାହୁଁଥିଲି ଡିଜାଇନରେ କେତେ ପଡ଼ିବ ଆଉ କ'ଣ କ'ଣ ସବୁ ଦରକାର

ସମ୍ବଲପୁରୀ କପଡ଼ା ଅଛି କି ତୁମ ପାଖରେ

ହଁ ହଁ ମୋର କଲଲାଡ଼ି କଲରା ନାଡ଼ି କପଡ଼ା ଦରକାର ଧଡ଼ିର ଗୋଟେ କପଡ଼ା ଦରକାର ଥିଲା ମାନେ ନାଲି ଆଉ ଧଡ଼ି ନାହିଁ କି ନାଲି ରଙ୍ଗର ଥାଇକି ମୋର ସେଇଟା ଦରକାର ତ

ମୁଁ ବହୁତ ଦୋକାନରେ ପଚାରିଲି ତ କେଉଁଠି ବି ନାହିଁ ସେଥିପାଇଁ କହୁଥିଲି ମୋ ପାଇଁ ଗୋଟେ ସିଲେଇବାପାଇଁ କରିଦିଅ ଆଉ ଭଲ କପଡ଼ା ମୋ ପାଇଁ ରଖି ଦେଇଥାଅ

ତୁମ ପାଖରେ ଅଛି ପରା ତୁମେ କେତେରେ ଦେବ ତୁମ ପାଖରେ କପଡ଼ା ଅଛି ପରା ତୁମେ କେତେ ରେଟ୍ରେ ଦେବ ମୋତେ ହଉ ଆଉ ଆଉ ବ୍ଲାଉଜ ସିଲୋଉଛ ଆଉ ବ୍ଲାଉଜର ହୁକଟା ଅଛି କି

ହଁ ହଉ ଆଉ

ହଁ ଲଗେଇଦେବ

ହଉ ଆଉ ମୁଁ କାଲିକି ଆଣି ଦୋକାନ ଆସିବି ହଁ ହଉ ଆଉ